ଡ୍ରାଇଭର ଭାଇ ଆପଣଙ୍କ ପାଖରେ କିଛି ନଗଦ ପୈଠ ଟଙ୍କା କରିବାରେ ଆପଣଙ୍କ ପାଖରେ କିଛି ଅଛି ତ ଏବଂ କିଛି ଖୁଚୁରା ପଇସା ଆପଣଙ୍କ ପାଖରେ ଅଛି ତ